ସମ୍ବଳର କିଛି ଅଭାବ ଆମ ଲୋକଙ୍କୁ ବଳେନାହିଁ ଆମ ଅଞ୍ଚଳରେ ପର୍ଯ୍ୟାପ୍ତ ଟୀକା ଏବଂ ଟୀକାକରଣ କେନ୍ଦ୍ର ରହିଛି ଲୋକମାନେ ଯଦି ଠିକ୍ ଟାଇମ୍ରେ ନଆସିବେ ଠିକ୍ ଟାଇମ୍ରେ ନଦେବେ ତେଣୁ ସରକାରଙ୍କର ତରଫରୁ ସମ୍ବଳର ଅଭାବ କୌଣସି ମୋତେ ରହିନାହିଁ ସେସବୁ ପ୍ରକାର ସୁବିଧା ଯୋଗାଇଦେଇଛନ୍ତି ଆଉ ଲୋକମାନେ ନିଜ କାମକୁ ଯିବେ ଆଗ କିନ୍ତୁ ସ୍ୱାସ୍ଥ୍ୟ ପ୍ରତି କାହାର ନଜର ନାହିଁ ଯଦି ଠିକ୍ ଟାଇମ୍ରେ ନଆସିବେ ତାଙ୍କ ଟୀକାକରଣ ସେ ଠିକ୍ ଟାଇମ୍ରେ ନନେବେ ଆଉ ସେଇଟା ଆଉ କିଏ ଦେଇପାରିବ ବା ଦେଖିପାରିବ ତେଣୁ ନିଜକୁ ନିଜେ ହିଁ ସେ କାମ କରିବାକୁ ପଡ଼ିବ